ଆମେ ଧାନ ଚାଷ କରିବାକୁ ଭଲ ପାଉ ଆଉ ଫୁଲ ଆମ ଯେତେହେଲେ ବି ଫୁଲ ବଗିଚା ଅଛି ଗେଣ୍ଡୁ ଫୁଲ ଗୋଲାପ ଫୁଲ ଏଇ ଗୁରା ସୁନ୍ଦର ଲାଗେ ଭଲ ଲାଗିବ ଧାନ ବିଲକୁ ଧାନ ଲଗେଇଲେ କ'ଣ ଖାଇବା ପିଇବାରେ ସବୁ ସାହାଯ୍ୟ ମିଳୁଛି ବୋଲି ଆମେ ଧାନ ଲଗାଉ ବିଲ ଲଗାଉ ବିଲକୁ ଯାଇ ବହୁତ କାମ କରୁ ଫୁଲ ପଣସ ଗଛ ଆମ୍ବ ଗଛ ଏରାକ ଖାଇବାକୁ ମିଳୁଛି ପଣସ ଖାଇଲେ ମାନେ କ'ଣ ଭଲ ହୁଏ ବିକ୍ରି ବି କରୁ ଆମକୁ ସାହାଯ୍ୟ ସୁବିଧା ମିଳୁଛି